ଭାରତନେ ବହୁତ ଗୁଡ଼ିଏ ବିଶେଷ ପର୍ଯ୍ୟଟନସ୍ଥଳୀ ମାନେ ଅଛେ ଯେନ୍ତାକି ଆମର ତାଜମହଲ ଅଛେ ଆଉ ମୁମ୍ବାଇର ତାଜ୍ ହୋଟେଲ୍ ଫିର ମସୁରୀ ଅଛେ ଆଉ ଆଉ ଉଟି ଅଛେ ଆ କୋଣାର୍କ ମନ୍ଦିର କେଦାରନାଥ ବଦ୍ରୀନାଥ ଫିର୍ ଆମର୍ କୋଣାର୍କ ମନ୍ଦିର ଅଛେ ପୁରୀ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଆଉ ବହୁତ୍ ଗୁଡ଼ାଏ ଏନ୍ତା ଜାଗା ଅଛେ ଯେନ୍ଠାନ୍କି ଲୋକ୍ମାନେ ଯାଇସନ୍ ଆରୁ ବୁଲିକିନା ଆଇସନ୍ ଆରୁ ସେଠାନେ ରହିସନ୍